ହଁ ମୁଁ ବାହାର ରାଜ୍ୟକୁ ବି ମଧ୍ୟ ବୁଲିବାକୁ ଯାଇଛି ପିଲାବେଳେ ବି ଯେତେବେଳେ ଆମେ ସ୍କୁଲରେ ପାଠ ପଢ଼ୁଥିଲୁ ବି ଆମ ସ୍କୁଲ୍ ତରଫରୁ ଆମେ ପିକନିକ୍ ବି ମଧ୍ୟ ଯାଇଛୁ ବହୁତ ଜାଗା ବି ବୁଲିବାକୁ ଯାଇଛୁ ପରେ ପାଠ ସରିବା ପରେ ଏବେ ମୁଁ ଆଇଟିଆଇର ମଟର ମେକାନିକରେ ମୁଁ ମାନେ ଚାକିରି ଖୋଜିବାକୁ ଯାଇଥିଲି ଦିଲ୍ଲୀର ପୁ ଦିଲ୍ଲୀର ଗୁଡ଼ଗାଓଁକୁ ଯାଇଥିଲି ଚାକିରୀ କରିବା ପାଇଁ ତେଣୁକରି ସେଠି ରହିଲା ଆମର ସେ ଯେଉଁ ଟ୍ରାକ୍ଟର କମ୍ପାନୀ ସେଠିବି ବି ଟ୍ରାକ୍ଟରର କିଛିଟା ବହୁତ ପ୍ରକାର ପାର୍ଟ ଗୁଡ଼ା ସବୁ ମାନେ ତିଆରି ହେଉଛି ତେଣୁକରି ସେଠିବି ବି ମଧ୍ୟ ଭଲ କାମ ହେଉଛି ତେଣୁକରି ସେଠୁ ଆମର ରହିଲା ମହିନ୍ଦ୍ରା ପୁନାର ପୁନାର ମାରୁତି କମ୍ପାନୀ ସେଠିବି ମାନେ ଫୋର ହ୍ୱିଲର ବହୁତ ପ୍ରକାର ପାର୍ଟ ବି ମଧ୍ୟ ତିଆରି ହେଉଛି